ମୋର ପ୍ରିୟ ପୁସ୍ତକ ହେଉଛି ଏମ୍ ଲକ୍ଷ୍ମୀକାନ୍ତ ଆଉ ମୁଁ ସେହି ପୁସ୍ତକକୁ ପଢ଼ି ବହୁତ ଶିକ୍ଷା ଲାଭ କରିଛି ଯେପରିକି ସେ ପୁସ୍ତକରେ ତ ରାଜନୀତି ବିଷୟରେ ଦେଇଛି ମୁଁ ସେ ପୁସ୍ତକକୁ ପଢ଼ି ରାଜନୀତି କିପରି ହୁଏ କଣ ରାଜନୀତିକ ଦ୍ୱାରା କ'ଣ ହୁଏ ସେ ସବୁ ଜାଣିବାରେ ସଫଳ ହେଇଛି ସେଥିପାଇଁ ମୋର ପ୍ରିୟ ପୁସ୍ତକ ହେଉଛି ଏମ୍ ଲକ୍ଷ୍ମୀକାନ୍ତ